ମହିଳାମାନେ ଦୈନିକ ଜୀବନରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ବର୍ଷ ବର୍ଷ ଧରି ଭାରତୀୟ ମହିଳାମାନେ ସମାଜରେ ବିଭିନ୍ନ ପ୍ରକାରର ଭୂମିକା ନିଭାଇଛନ୍ତି ଆଗକାଳରେ ମହିଳାମାନେ ବାହାରକୁ ଯାଉନଥିଲେ ତାଙ୍କର ବାଲ୍ୟ ବିବାହ ହୋଇଯାଉଥିଲା ଏବଂ ସେମାନେ କୌଣସି ଶିକ୍ଷା ମଧ୍ୟ ପାଇ ପାରୁନଥିଲେ କିନ୍ତୁ ଆଜିର ଯୁଗରେ ମହିଳାମାନେ ଶିକ୍ଷାର ସୁଯୋଗ ପାଇଲେଣି ଏବଂ ସେମାନେ ନିଜେ ରୋଜଗାର କରି ତାଙ୍କର ସ୍ଵଖର୍ଚ୍ଚ କରିପାରୁଛନ୍ତି ସେମାନେ ମଧ୍ୟ କାର୍ଯ୍ୟରେ ଆଗେଇ ପ ଆଗେଇ ଚାଲିଛନ୍ତି ପୁରୁଷଙ୍କଠାରୁ ମହିଳାମାନେ ଅଧିକ ଚାକିରି କରିଛନ୍ତି ଆମ ଭାରତରେ ଏବଂ ଆଜିକାଲି ମହିଳାମାନେ ରାତ୍ରିରେ ବାହାରେ ବୁଲିବାକୁ ମଧ୍ୟ ବୁଲି ପାରୁଛନ୍ତି ସେମାନେ ବହୁତ ଭଲ ଭାବରେ ନିଜର ସୁରକ୍ଷା ନେଇ ପାରୁଛନ୍ତି ଏବଂ ଆଜିକାଲିର ମହିଳାମାନେ ବହୁତ ଆଗେଇ ଚାଲିଛନ୍ତି ନାରୀ ସଶକ୍ତିକରଣ ଯୋଗୁଁ ସେମାନେ ବହୁତ ଆଗେଇ ଚାଲିଛନ୍ତି